ଆମେ ସ୍କୁଲ କଲେଜରେ ପଢ଼ିବା ସମୟରେ ସେତେବେଳେ କୌଣସି ସୁବିଧା ନଥିଲା କିମ୍ବା କୌଣସି ସରକାରଙ୍କ ତରଫରୁ କୌଣସି ପ୍ରୋତ୍ସାହନ ରାଶି ଏଗୁଡ଼ିକ ଆମକୁ କିଛି ମିଳୁନଥିଲା କିନ୍ତୁ ବର୍ତ୍ତମାନ ସ୍କୁଲ କଲେଜମାନଙ୍କରେ ଚିତ୍ରାଙ୍କନ ବିଷୟ ଚିତ୍ରାଙ୍କନ ଏବଂ କଳାକାରମାନଙ୍କ ବିଷୟରେ ଶିକ୍ଷା ଦିଆଯାଉଛି ତଥାପି ମଧ୍ୟ ସରକାର ଯଦି ସେଥିପାଇଁ କିଛି ପଦକ୍ଷେପ ନେଇ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇପାରନ୍ତି ତାହେଲେ ସେମାନେ ଭବିଷ୍ୟତରେ ସେଗୁଡ଼ିକୁ ନିଜର କ୍ୟାରିଅର ପାଇଁ ଭାବି ସେ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିପାରିବେ ଏବଂ ସେହି ଜ୍ଞାନକୁ ସେମାନେ ଭବିଷ୍ୟତରେ କାମରେ ଲଗେଇ ରୋଜଗାର କରିପାରିବେ ଏବଂ ନିଜର ପ୍ରତିପୋଷଣ କରିପାରିବେ ବା ନିଜ ପରିବାର ପ୍ରତିପୋଷଣ କରିପାରିବେ